ହଁ ମୁଁ ମୋ ଘରେ ଏକ ଛୋଟ ବ୍ୟବସାୟ ଟିଏ କରିଛି ମୁଁ ମୋ ଘରେ ଏକ ଛୋଟ ମେସିନ ଟିଏ ଆଣି ସିଲେଇ ମେସିନ ଟିଏ ଆଣି ରଖିଛି ଯାହାଦ୍ୱାରା କି ମୁଁ ଆମ ପଡ଼ିଶା ଲୋକମାନଙ୍କର ସାର୍ଟ ପ୍ୟାଣ୍ଟ ସିଲେଇ କରୁଛି ସେମାନେ ମୋ ଠାରୁ କରି ନେଇଯାଉଛନ୍ତି ଗୋଟେ ପ୍ୟାଣ୍ଟର ଦାମ ତିନିଶହ ଟଙ୍କା ଗୋଟିଏ ସାର୍ଟର ଦାମ୍ ଦୁଇଶହ ଟଙ୍କା ଏବଂ ବ୍ଳାଉଜ ସିଲେଇ ପାଇଁ ଦୁଇଶହ ପଚାଶ ଟଙ୍କା ଯେପରିକି ଡବଲ ସିଲେଇ ପାଇଁ କୋଡ଼ିଏ ଟଙ୍କା ଏମିତି ବିଭିନ୍ନ ପ୍ରକାରର ପଇସା ଉପରେ ସିଲେଇ ହେଉଛି ଏବଂ ମୁଁ ଆଉ ଏକ ତାଲିମ୍ କୁ ବି ଯାଉଛି ଶିଖିବା ପାଇଁ ଏକ ନୂଆ ନୂଆ କାମ ଶିଖି ଆସି ନିଜ ଘରେ ବିଭିନ୍ନ ପ୍ରକାରର ସିଲେଇ କରୁଛି ଏବଂ ଲୋକମାନଙ୍କୁ ବିଭିନ୍ନ ଡିଜାଇନର ଯୋଗେଇ ଦେଉଛି ଯାହାକୁ ଯେଉଁପରି ଡିଜାଇନ୍ ଦରକାର ସେହିପରି ମୁଁ କରିଦେଉଛି ଏହିପରି ଭାବେ ମୁଁ ମୋ ଘରକୁ ଚଳାଉଛି ଏହି କାମ ଦ୍ଵାରା